ମୋ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଯେଉଁଟା କି ସତ କହିବା ୟାକୁ ମୁଁ ବେଶି ମୋ ପିଲାଦିନେ ମୋତେ ଗୁରୁ ବି ଶିଖାଇଥିଲେ ଆଉ ମୋ ବାପା ମା ବି ଶିଖାଇଥିଲେ ଯେଉଁଟା କି ଯେତେ ଅସୁବିଧା ଆସୁ ଅଭାବ ଆସୁ ସତ କଥା କହିବ ଯାହା ବି ହୋଇଯାଉ ଆଉ ସେହିଟାକୁ ମୁଁ ବେଶି ପ୍ରାଧାନ୍ୟ ଦିଏ ବର୍ତ୍ତମାନ ମଧ୍ୟ ମୋ ପିଲାମାନଙ୍କୁ ମୁଁ ସେଇଆ ଶିଖାଉଛି ଯେଉଁଟା କି ସଦାବେଳେ ସତ କୁହ ଯେତେ ଅଭାବ ଅସୁବିଧା ଆସୁ ପଛେ ସତ କହିବ ସତ କହିବା ଦ୍ୱାରା ଭଗବାନଙ୍କର ମଧ୍ୟ ଆଶୀର୍ବାଦ ଥାଏ ଏଥିରେ ଯେଉଁଟା କି ମଣିଷ ଜୀବନରେ ଆଗେଇବା ପାଇଁ ଗୋଟିଏ ଭଲ ବାଟ ପ୍ରଦର୍ଶ ହୋଇଥାଏ ଆଉ ସେଥିପାଇଁ ଏହିଟାକୁ ମୁଁ ମୋର ଗୁରୁଙ୍କ କଥା ଭାବି ମୁଁ ପାଳନ କରି ଆସୁଛି ଆଉ କରୁଥିବି ମଧ୍ୟ ଆଉ ଆମର ଆଗ ପିଢ଼ି ପାଇଁ ବି ମୋର ଏଇଆ ନିର୍ଦ୍ଦେଶ ଯେ କି ମୋ ପିଲାମାନେ ସେମିତି ମୁଁ ତାଙ୍କୁ ଗଢ଼ି ତୋଳିବି ଯେ ସଦାବେଳେ ସତ କଥା କହିବା ପାଇଁ ଆଉ ଏ ସତ କହିବା ଦ୍ୱାରା ଯେତେ ଅଭାବ ଆସୁଥିଲେ ମଧ୍ୟ ବାସ ସତ କହିବି